ଖେଳ ଲୋକମାନଙ୍କ ପାଇଁ ଚାପମୁକ୍ତ କରି ଆନନ୍ଦଦାୟକ ପ୍ରଦାନ କରେ କାରଣ ଖେଳ ଖେଳିବା ଦ୍ଵାରା ମାନସିକ ଓ ଶାରୀରିକ ମଧ୍ୟରେ ଉନ୍ନତି ଘଟିଥାଏ ଯଦ୍ଵାରା ରକ୍ତଚାପ ଭଳିଆ ରୋଗ ଏହିସବୁ ଦୂରେଇ ରହିଥାଏ ଏବଂ ଆମେ ଯେକୌଣସି ଜାଗାକୁ ଗଲେ ଖେଳ ଖେଳିବାକୁ ସେଥିମଧ୍ୟରେ ଅନେକ ଲୋକଙ୍କୁ ଦେଖି କିମ୍ବା ଖେଳ ଖେଳି ତାକୁ ମନରେ ଅତି ମନୋରଞ୍ଜନ କରି ନିଜର ସେ ସମୟରେ ଯେତେ ଦୁଃଖ ବା କଷ୍ଟ ଭୁଲିଯାଇଥାଉ ଯାହାଫଳରେ ଆମ ଦେହ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବା ଦ୍ଵାରା ଦେହର ସୁସ୍ଥ ରହିଥାଏ ଏବଂ ଆମର ବହୁତ ଆନନ୍ଦ ଏବଂ ତାକୁ ମିଳିଥାଏ ଆମର ଯେତେବେଳେ ଆମେ ଶରୀରରୁ ନିର୍ଗତ ଝାଳ ଆଉ ହୋଇଯିବାରୁ ଆମେ ତାକୁ ତା'ପାଇଁ ଆମ ଶରୀର ବହୁତ ହାଲୁକା ଲାଗିଥାଏ ଯାହାପାଇଁ ଆମେ ବହୁତ ଭଲ ଲାଗିଥାଏ ଆଉ ଯେଉଁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଲୋ ପିଲା ଖେଳିବାକୁ ଯିବାଦ୍ୱାରା ସମସ୍ତେ ଭାଇଚାରାର ସୃଷ୍ଟି ସମ୍ପର୍କ ସୃଷ୍ଟି ହୋଇଥାଏ ଯାହାଫଳରେ ସମସ୍ତେ ଖୁସି ଅନୁଭବ କରିଥାନ୍ତି ମଣିଷ ମନ ଯେତେ ଖୁସି ରୁହେ ଏବଂ ଆନନ୍ଦ ରୁହେ ଏବଂ ହାଲୁକା ରୁହେ ସେତେ ମଣିଷଠାରୁ ରୋଗ ଦୂରେଇ ରହିଥାଏ ସେହିଭଳିଆ ଆମେ ଖେଳ ଆଉ ଏହି ଗୁଡ଼ିକ ଲୋକମାନଙ୍କ ପାଇଁ ଚାପ ମୁକ୍ତକାରୀ ହୋଇଥାଏ କାରଣ ତା ଖେଳ ଦେଖିକି ମନ ମନୋରଞ୍ଜନ କରିବା ଦ୍ଵାରା କୌଣସି ଚାପ ନିଜ ମନ ଭିତରେ ବା ମୁଣ୍ଡରେ ଆସିନଥାଏ